ମୁଁ ଯେତେବେଳେ ଗଛ ବଗିଚାରେ ଗଛ ଲଗାଏ ଫଳ ବା ପନିପରିବା ବଢ଼ାଇବା ପାଇଁ ମୁଁ କେବେ ବାହାର ଜିନିଷ ଦିଏନାହିଁ ଯେଉଁ ପିଡ଼ିଆ ଏସବୁ ଜିନିଷ ଦିଏନାହିଁ ମୁଁ ନିଜେ କ'ଣ କରେ ନା ଆମର ଯେଉଁ ଗୋବରଖତ ସେଇଥିରେ ଜୈବିକସାର ଆଛି ତେଣୁ ସେଇଟାକୁ ମୁଁ ତା' ଦେହରେ ପ୍ରୟୋଗ କରେ ପ୍ରୟୋଗ କଲାପରେ ସେଥିରେ ଗଛ ଭଲ ଫଳେ ଭଲ ବି ବ ଗଛ ବି ଭଲ ଉର୍ବର ପାଏ ଭଲ ଗଛ ବି ଭଲ ବଢ଼େ ତେଣୁ ସେଥିରେ ପନିପରିବା ଭଲ ଧରେ ଏଇଟା କ'ଣ ବାହାର ରାସାୟନିକ ସାର ଗୁଡ଼ାକ ପିଡ଼ିଆ ଗୁଡ଼ାକ ବାହାର ଇଏ ଏଇଟା କ'ଣ ଭଲ ଜିନିଷଟା ଏଇଟା ଆମେ ଦେଲାପରେ ଏଇଟା ଭଲ ପନିପରିବା ଭଲ ଇଏ କରିକି ଫଳ ପନିପରିବା ସବୁ ସେଥିରେ ଭଲ ହୁଏ